ଏମିତି କିଛି କଠିନ ରେସିପି ହେଉଛି ବିରିୟାନୀ ଯାହା ମୁଁ ଏପର୍ଯ୍ୟନ୍ତ ବି ଚେଷ୍ଟା କରିନି କିନ୍ତୁ ଶିଖିବାକୁ ବହୁତ ଇଚ୍ଛା ଅଛି ହଁ ଏ ରେସିପି ମୋ ପାଇଁ କଷ୍ଟକର କାହିଁକିନା ଏଥିରେ ବହୁତ ଗୁଡ଼ିଏ ମସଲା ମିଶାଯାଏ ହଁ ତା ପରେ ତା'ର ଯେଉଁ ମସଲାର ଭାଗ ମାପ ମୋତେ ଠିକ୍ ସେ ଆସେନି ମୁଁ ମୋ ମାଆଙ୍କଠୁ ବହୁତ ଥର ଶିଖିବା ପାଇଁ ଚେଷ୍ଟା କରିଛି ହେଲେ ମୋତେ ବହୁତ କଷ୍ଟକର ଲାଗେ କାହିଁକି ସେଥିରେ ସେ ଯେଉଁ ମସଲା ଗୁଡ଼ାକ ମିଶାଯାଏ ତା ପରେ କେତେ ପରିମାଣରେ ଚିକେନ ପଡ଼ିବ କେତେ ପରିମାଣରେ ଭାତ ଏ ଯେଉଁ ଚାଉଳ ପଡ଼ିବ ସେଟା ମୋତେ ଆସେନି ସେଥିପାଇଁ ମୋତେ କଷ୍ଟକର ଲାଗେ ତା ପରେ ଯେଉଁ ଏ ଯେଉଁ ବିରିୟାନୀ ହେଲା ଟାଇମ୍ରେ ଯେଉଁ ଏ କଣ ଯେଉଁ ରୁଟିର ଗୋଟିଏ ସରି ଅଟାର ଗୋଟିଏ ଯେଉଁ ଦିଅନ୍ତିନି ସେ ଯେଉଁ କଁ ଗୋଳାଇକି ସେଟା ମୋତେ ଆସେନି ଖାଇବାକୁ ବହୁତ ଇଚ୍ଛା ହେଲେ କରିବା ପାଇଁ କଷ୍ଟକର ସେହିଥିପାଇଁ ମୋତେ କଷ୍ଟକର ଲାଗୁଛି